ମୁଁ ଟ୍ରେନ୍ର ବନ୍ଦନା କରି ପାରିବି ଟ୍ରେନ୍ର ବଗିରେ ଲୁହାର ଯେଉଁ ଥାଏ ଯେଉଁ ବାଡ଼ ଗୁରାକ ତାକୁ ଦେଖିକି ଲୋକମାନେ ଭଲ ଭଲ ମାନେ ସେପଟ ସାଇଟ୍ ସିନାରିଓ ସବୁ ଦେଖନ୍ତି ଆଉ ଟ୍ରେନ୍ରେ ଟ୍ରେନ୍ ବିଭିନ୍ନ ପ୍ରକାର ଅଛି ଗୋଟେ ନର୍ମାଲ୍ ବଗି ଅଛି ଗୋଟେ ଟୁ ଟାୟାର୍ ଅଛି ଗୋଟେ ଥ୍ରୀ ଟାୟାର୍ ଅଛି ଏ ସି ଅଛି ସ୍ଲିପର୍ ଅଛି ଆଉ ଟ୍ରେନ୍ରେ ବିଭିନ୍ନ ପ୍ରକାରର ଫ୍ୟାସିଲିଟି ବି ମିଳୁଛି ଯେମିତିକି ଏସି ବଗି ଗୁଡ଼ାକରେ ଖାଇବା ପିଇବା ମାଗଣାରେ ମିଳେ ଓ ତାକୁ ଭଲ ଭଲ ଜିନିଷ ମିଳେ ଖାଇବାର ଟୁ ଟାୟାର୍ ଥ୍ରୀ ଟାୟାର୍କୁ ଭଲ ଭଲ ଫ୍ୟାସିଲିଟି ମିଳେ ଶୋଇବା ରହିବା ଖାଇବା ପିଇବା ସବୁ ପାଇଁ ଭଲ ଭଲ ଫ୍ୟାସିଲିଟି ମିଳେ ଆଉ ଆମର ନର୍ମାଲ୍ ବଗିମାନଙ୍କରେ ବି ଖାଇବାକୁ ଆସେ ସେ ପାଣ୍ଟ୍ରି ବୟମାନେ ଆସିକି ଖାଇବାକୁ ଦିଅନ୍ତି ଓ ଖାଇବା ଏତେ ଅବଶ୍ୟ ଭଲ ନ ଥାଏ କିନ୍ତୁ ଯେହେତୁ ଭୋକ ଲାଗିଥାଏ ରାତିବେଳା ଟ୍ରେନ୍ରେ ଯିବା ଆସିବା କଲା ଭିତରେ ତ ସେଇଟା ଖାଇବାକୁ ପଡ଼େ ଯାହା ବି ହଉ ଆଗରେ ଟ୍ରେନ୍ ଆଗରେ ଇଞ୍ଜିନ୍ ଥାଏ ତାକୁ ଲୋକ ତା'ର ସା ସାଉଣ୍ଡ୍ରେ ହିଁ ଶୁଣିକି ସାଇଟ୍ ହେଇଯାନ୍ତି ତାର ହର୍ନ ସାଉଣ୍ଡ୍ରେ ତା'ର ବିଭିନ୍ନ ପ୍ରକାର ହର୍ନ ସାଉଣ୍ଡ୍ ବି ଥାଏ ଗୋଟେ ଥାଏ ଲୋକଙ୍କୁ ଘୁଞ୍ଚେଇବାର ଗୋଟେ ଲୋକଙ୍କୁ ସଚେତନ କରିବାର ଆଉ ଗୋଟେ ଗୋଟେ ଥାଏ ଯେ କି ଲୋକ ଜାଣିବେ ଟ୍ରେନ୍ଟା ଏଇ ବଗିରେ ଆସିଲା କି କେଉଁ ବଗିରେ ଆସିବ ଟ୍ରେନ୍ ଗୋଟିଏ ଟ୍ରାକ୍ରେ ହିଁ ଚାଲିଥାଏ ତା'ର କିନ୍ତୁ ଖାଲି ବିଭିନ୍ନ ପ୍ରକାର ଥାଏ ଯେମିତିକି ଟୁ ଟାୟାର୍ ଏବେ ଟିକିଏ ଆରାମ ଲାଗେ ଥ୍ରୀ ଟାୟାର୍ ଆହୁରି ଆରାମ ଆରାମରେ ବସିକି ଯାଇ ହୁଏ ଆଉ ଏସି ଏସି ମାନଙ୍କରେ ବି ସେହିଭଳିଆ ଆରାମ ସେ ଯାଇପାରିବ ଓ ଖରାଦିନ ଯଦି ହେଇଥିବ ତାହେଲେ ଏସିରେ ଆରାମ ସେ ଯାଇପାରିବ ଆଉ ଏମିତିରେ ବି ଆମେ ଏସିରେ ଏ ସି ବଗି ନର୍ମାଲି ବୁକ୍ କରୁ ଯେହେତୁ ଗରମ ହେଉଥାଏ ମାର୍ଚ୍ଚ ଏପ୍ରିଲ୍ ମାସକୁ ଯେତେବେଳେ ଥାଏ ଗରମ ହେଉଥାଏ ଆଉ ଏବେ ତ ଶୀତଦିନ ଚାଲିଛି ତ ଶୀତ ଦିନରେ ତ ଏତେ ଆବଶ୍ୟକ ନାହିଁ ଏସି ବଗି ହେରିକାର କିନ୍ତୁ ଏ ଟୁ ଟାୟାର୍ ମାନଙ୍କରେ ବହୁତ ଆରାମ ସେ ଯାଇ ହୁଏ ଆଉ ମୁଁ ଯାଇଥିଲି ଥରେ ଏମିତି କଲିକତା ଯାଇଥିଲି ଏଇଟା ମୋ କଲିକତାର ଏକ୍ସପେରିଏନ୍ସ୍ଟା କହୁଛି କଟକରୁ କଲିକତା ଯାଇଥିଲି